ମୁଁ ମୋ ବଗିଚାରେ ବହୁତ ପ୍ରକାର ପନିପରିବା ଫୁଲ ଫଳ ଏହିସବୁ ଲଗାଇଛି ବିଭିନ୍ନ ପ୍ରକାର କିସମର ଫଳ ବିଭିନ୍ନ ପ ରଙ୍ଗ ବେରଙ୍ଗର ଫୁଲ ଏହିସବୁ ଲଗାଇଛି ଏଇ ସବୁ ଲଗେଇବା ଦ୍ଵାରା ସେଥିରୁ ଉତ୍ପାଦିତ ହେଉଥିବା ଫୁଲ ଫଳ ଏଇସବୁକୁ ନେଇକି ମୁଁ ଯେମିତିକି ଫୁଲ ଜାଗାରେ ଗେଣ୍ଡୁ କୁସୁମ ତାପରେ ହରଗୌରା ହେଉ କି ହଳଦିଆ ଚମ୍ପା ହେଉ କି ନାରଙ୍ଗୀ ଗୋଲାପି ହେଉ କି ଗୋଲାପଫୁଲ ହେଉ କି ଅନ୍ୟାନ୍ୟ ପ୍ରକାର ବିଭିନ୍ନପ୍ରକାର ଫୁଲଫଳ ଲଗାଇଛି ଏହି ସବୁ ଫୁଲକୁ ନେଇକି ଆମର ଯେମିତି ଯେହେତୁ ଆମେ ଓଡ଼ିଆ ଆମର ସର୍ବପ୍ରଥମେ ଆମେ ଆମ ଭଗବାନଙ୍କୁ ଫୁଲ ଅର୍ପଣ କରିଥାଉ ତେଣୁ ମୁଁ ସେ ଫୁଲକୁ ମାଳ କରିକି ଗୁନ୍ଥିକି ନେଇକି ମୁଁ ମୋ ଭଗବାନଙ୍କ ବେକରେ ଦେଇଥାଏ ବା ତାଙ୍କ ପାଦତଳେ ଫୁଲକୁ ନେଇକି ଦେଇକି ମୁଁ ମୋର ପ୍ରଣାମ ଜଣେଇଥାଏ ଆଉ ଯେଉଁ ବଗିଚାରେ ମୋର ସବୁ ଫଳ ହେରା ହୋଇଥାଏ ବିଭିନ୍ନ ପ୍ରକାର କିସମର ଫଳ ହୋଇଥାଏ ସେସବୁ ଫଳଗୁଡ଼ିକ ନେଇକି ଆମେ ଖାଦ୍ୟରୁପେ ଗ୍ରହଣ କରିଥାଉ କାରଣ ଡ଼ାକ୍ତର ସର୍ବଦା କୁହନ୍ତି ଫଳ ଓ ପନିପରିବା ଏସବୁ ଖାଇଲେ ଆମର ଦେହର ଭିଟାମିନ୍ ବୃଦ୍ଧି ପାଇଥାଏ ଯେମିତିକି ଫଳ ଜାଗାରେ ଆମେ ସେଓ ଖାଇଲେ ଆମର ରେଚନ ପ୍ରକ୍ରିୟା ଭଲ ହୋଇଥାଏ ଯେମିତିକି ଆମେ କମଳା ଖାଇଲେ ଆମର ଭିଟାମିନ୍ ବହୁତ ବଢ଼ିଥାଏ ସେହିପରି ମୁ ସେଓ ହେଉ କମଳା ହେଉ ଓ ଯେମିତିକି ଆମର ସର୍ବଦା ଆମ ବାରିଆଡ଼େ ଆମର ବଗିଚାରେ ବହୁତ ପ୍ରକାର ଫୁଲ ଫଳ ହୋଇଥାଏ ଆମେ ସେ ଫଳକୁ ନେଇକି ଯେମିତିକି ପିଜୁଳି ପିଜୁଳି ଗୋଟେ ଏମିତି ଫଳ ଯେମିତିକି ଆମେ ସେ ଫଳରୁ ବହୁତ ବହୁତ ପରିମାଣରେ ଭିଟାମିନ୍ ପ୍ରଚୁର ପରିମାଣରେ ଭିଟାମିନ୍ ଆମେ ପାଇଥାଉ ତ ସେହିପରି ସେଉ କମଳା ଅଙ୍ଗୁରୁ ପିଜୁଳି ନାସପତି ଏହିସବୁ ଫଳ ଖାଇକି ମୁଁ ମୋ ଦେହରେ ମୁଁ ମୋ ଦେହରେ ବହୁତ ଭିଟାମିନ୍ ବୃଦ୍ଧି କରେଇଛି ଓ ମୁଁ ମୋ ନିଜକୁ ସୁସ୍ଥ ବି ଅନୁଭବ କରୁଛି